ବଲିଉଡ଼୍ ଟଲିଉଡ଼୍ ଭାରତର ଫ୍ୟାଶନ୍ ଟେଣ୍ଡର୍କୁ ସବୁଠି ପ୍ରଭାବିତ କରିଛି କି ହଁ କରିଛି ଓଡ଼ିଆ ଚଳଚ୍ଚିତ୍ରରେ ଧନରେ ରଖିବୁ ଶପଥ ମୋର ଆଲୋ ମୋର କଣ୍ଢେଇ ତୁ ଥିଲେ ମୋର ଡର କାହାକୁ ନେଇ ଯାରେ ମେଘ ମୋତେ ତୋ ପାଇଁ ନେବି ମୁଁ ଶହେ ଜନମ ଆଉ କନ୍ୟାଦାନ ଚଳଚ୍ଚିତ୍ର ସେମାନେ ସେମାନେ ଯେଉଁ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ସେହିପରି ପୋଷାକ ପିନ୍ଧିବା ପିନ୍ଧିବାକୁ ମୋତେ ଭଲ ଲାଗେ ତାଙ୍କ ପରି ପୋଷାକ ତାଙ୍କ ପରି ପୋଷାକ ଶୈଳୀ ପୋଷାକ ଶୈଳୀ ପରି ପୋଷାକ ପିନ୍ଧିବାକୁ ଭଲ ଲାଗେ ମୁଁ ବହୁତ ପସନ୍ଦ କରେ କାରଣ ସମସ୍ତେ ଚାହାଁନ୍ତି ଭଲ ଦେଖା ଯିବାକୁ ମୁଁ ମଧ୍ୟ ଚାହେଁ ସେହିପରି ଭଲ ଦେଖା ଯିବି ମୁଁ ଚାହେଁ ସେମାନେ ଯେପରି ପିନ୍ଧି ପିନ୍ଧିବା ଶାଢ଼ୀ ଗୁଡ଼ିକ ଶାଢ଼ୀ ଗୁଡ଼ିକ କିମ୍ବା ଡ୍ରେସ୍ ଗୁଡ଼ିକ ପିନ୍ଧୁଛନ୍ତି ମୁଁ ବି ସେହିପରି ପିନ୍ଧିବି ଯେଉଁ ସିନେମା ଗୁଡ଼ିକ ଧନରେ ରଖିବୁ ଧନରେ ରଖିବୁ ଶପତ ମୋରରେ ନାୟିକା ଅର୍ଚ୍ଚିତା ଯେଉଁ ଡ୍ରେସ୍ ଗୁଡ଼ିକ ପିନ୍ଧିଛନ୍ତି ମୋତେ ବି ସେଇ ଡ୍ରେସ୍ଟି ଭଲ ଲାଗେ ମୁଁ ବି ସେଇପରି ଡ୍ରେସ୍ ଗୁଟେ ତିଆରି କରିବି ବୋଲି ମୋର ଇଚ୍ଛା ମୁଁ ବି ସେଇପରି ଯେମିତି ପିନ୍ଧିକି ମୋତେ ବି ଦେଖାଯିବ ଭଲ ଦେଖାଯିବ ଆଉ ମୋର କଣ୍ଢେଇ ଆଲୋ ମୋର କଣ୍ଢେଇର ନାୟିକା ହେଉଛନ୍ତି ପ୍ରିୟା ସିଏ ଯେଉଁ ଡ୍ରେସ୍ଟି ପିନ୍ଧିଥାନ୍ତି ସେଇପରି ଡ୍ରେସ୍ ମୁଁ ବି ମୋ ବାହାଘର ଗୋଟେ କଟାଇବି ବୋଲି ଇଚ୍ଛା ପ୍ରକାଶ କରିଛି